ଏହି ବୃତ୍ତିରେ ତ ବହୁତୁ ମଜା ଆସିଥାଏ ମଜା ଆସିଥାଏ ମାନେ ଏଇତ ଆମର ଜୀବିକା ଜୀବିକା କୁ କେବେ ତ କେହି ଛାଡ଼ି ପାରିବେନି କିନ୍ତୁ ମୁଁ ଚାହୁଁଛି ମୋର ପରବର୍ତ୍ତୀ ପିଢ଼ି ଏହି ବୃତ୍ତି ନ କରୁ କାରଣ ମୁଁ ବି ଚାହୁଁଛି ମୋ ପୁଅ କୁ ଗୋଟେ ପୁଅ ହେଉ କିମ୍ବା ଝିଅ ହେଉ ତାକୁ ଗୋଟେ ବଡ଼ ଚାକିରି ଗମେଣ୍ଟ୍ ଚାକିରି କରିବାର ମୁଁ ଦେଖିବାକୁ ଚାହୁଁଛି ଗଭମେଣ୍ଟ୍ ଚାକିରିଆ

କାରଣ ସମସ୍ତଙ୍କର ଅଲଗା ଅଲଗା ସ୍ୱପ୍ନ ଥାଏ ମୁଁ ମୁଲି କାମ କଲେ କଣ ହେବ କିନ୍ତୁ ମୋ ଛୁଆକୁ ବଡ଼ ମଣିଷ କରିବି ଯେମିତି ଆଉ ଏଇ ବୃତ୍ତିର ହଁ ମଜା ଆସିଥାଏ କିନ୍ତୁ ବହୁତ ବିପଦର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ିଥାଏ କାରଣ ସମୁଦ୍ରକୁ ମାଛ ଧରି ଗଲାବେଳେ ଧରିବା ପାଇଁ ଗଲାବେଳେ ଧର ସୁନାମି ବାତ୍ୟା ବନ୍ୟା ଏ ସବୁ ଆସିବାର ମଧ୍ୟ ସମ୍ଭାବନା ଥାଏ ତେଣୁ ଜୀବନ ପ୍ରତି ମଧ୍ୟ ବିପଦ ଥାଏ ତେଣୁ କରି ମୁ ଚାହୁଁଛି ମୋ ପିଲା ଛୁଆ କିମ୍ବା ଆମର କୌଣସି ବି ବ୍ୟକ୍ତି ଏ ବୃତ୍ତି ନ କରୁ